ଆମର୍ ଗାଁ ଖେଳ ବିଷୟରେ ବହୁତ୍ ଭଲ୍ ଲାଗ୍ସି ଆର୍ ଖେଲ୍ବା ଟିକେ ମାନେ କର କ୍ରିକେଟ୍ ଖେଳ ହେଲା କ୍ରିକେଟ୍ ଖେଲ୍ବା ଦ୍ଵାରା ଭଲ୍ ପିଲାମାନଙ୍କର ବି ମାନସିକ ଚିନ୍ତା ଦୂର ହେଇଗଲା ତାଙ୍କର ଗୁଡ଼ ହାତ ବି ବହୁତ୍ ଫ୍ରି ହେଲା ଖେଳବାର୍ ଦ୍ଵାରା କାଣା ହେଉଛି ଭଲ୍ ଖେଳ ଯଦି ହେଲା ପାଖ ଗାଁ କେ ଯାଇକି ସେନେ ଜିତିଲେ ଜିତିକିରି ପୁରସ୍କାର ଆଣିଲେ ଏମିତି ପାଖ ଗାଁ ରୁ ଫେରେ ଜିତିକିରି ସହର୍ କେ ଗଲେ ସହର ବି ଭଲ୍ ଖେଳ ହେଲା ଯଦି ଭଲ ଖେଳିପାରିଲେ ଫୁଣି ଜିଲ୍ଲା ସ୍ତରୀୟ କେ ଗଲେ ଜିଲ୍ଲା ସ୍ତରୀୟ ରେ ଫୁଣି ଦେଶି ଏନ୍ତିକିରି ନାମ ମଧ୍ୟ କମାଲେ ପୁରସ୍କାର ବି କମାଲେ ଏନ୍ତିକିରି ସେମାନେ ଖେଳ ଟା ଭଲ୍ ତାର୍ ହିସାବରେ କଲେ ଭଲ୍